ଭୁବନେଶ୍ୱରରେ ପବ୍ ଅଛି ସେଇଟି ବହୁତ ଡ ଡ୍ୟାନ୍ସ ହୁଏ ଡ୍ୟାନ୍ସ ହୁଏ ଡ୍ରିଙ୍କ କରେ ଇତ୍ୟାଦି ଅନେକ ଅନେକ ଅଛି ଯେଉଁଟା ପବ୍ରେ ହୁଏ ଆଉ ଆମ ମାଲକାନଗିରି ସିନେମା ହଲ୍ ଅଛି ସେଇଠି ସିନେମା ହିଏ ନୂଆ ନୂଆ ମୁଭି ଆସିଲେ ସିନେମାରେ ହୁଏ ଆମେ ସମସ୍ତେ ଦେଖିବାକୁ ଯାଉ ବହୁତ ବଢ଼ିଆ ଲାଗେ ସିନେମା ହଲରେ ଗଲେ ମଧ୍ୟ ପବ୍ରେ ଗଲେ ବି ବହୁତ ଖୁସି ଲାଗେ ସେଇଠି ଡ୍ୟାନ୍ସ ହୁଏ ଡ୍ରିଙ୍କ କରେ ସମସ୍ତେ କିଏ ନାଚିଥାଏ କିଏ ଖାଇଥାଏ କିଏ ଗୀତ ଗାଇଥାଏ ବହୁତ ଭଲ ଲାଗେ ପବ୍ରେ ସିନେମା ହଲରେ ମଧ୍ୟ ଭଲ ଲାଗେ ସିନେମା ହଲରେ ଆମେ ଯାଉ ସମସ୍ତେ ସିନେମା ଦେଖିବା ପାଇଁ ବହୁତ ଭଲ ଲାଗେ ଆଉ ପବ୍ରେ ନାଚି ହୁଏ ସେଇଠି ଡ୍ରିଙ୍କ ମଧ୍ୟ କରେ ସମସ୍ତେ ଆଉ ଇତ୍ୟାଦି ଏହା ବହୁତ କିଛି ହୁଏ ଆଉ ମାଲକାନଗିରି ଅଛି ସିନେମା ହଲ୍ ସେଇଠି ଆମେ ସମସ୍ତେ ସିନେମା ଦେଖିବା ପାଇଁ ଯାଉ ଘରର ସମସ୍ତେ ମିଶିକି ବହୁତ ମଜା ହୁଏ ସିନେମା ହଲରେ ମଧ୍ୟ